ସ୍କୁଲ୍ରେ ପଢ଼ିଲା ବୋଲି କି ମୋତେ ସାହିତ୍ୟ ବହି ଭଲ୍ ଲାଗ୍ସି କାହାଁ ହେଲାକି ସେଥିରେ ଗପ ଗୀତ ଅନେକ ପ୍ରକାର ଗ୍ରନ୍ଥର ସବୁ ଲେଖା ହେଇ ଥିସି ଜେନ୍ ମୋତେ ବହୁତ ଭଲ୍ ଲାଗ୍ସି ମୋର୍ ମନକେ ଭଲ୍ ଲାଗ୍ସି ପଢ଼ିଲେ ସେଇଟା ଆଉ ମୋତେ ଗଣିତ ବହି ବୋଇଲେ ପୁରା ମୁଣ୍ଡ ବିନ୍ଧା ହେ କଠିନ ଲାଗ୍ସି ପୁରା ହେ ଗଣିତ ଲାଗିନ୍ ମୁଇଁ ଦିନେ ସ୍କୁଲ୍ରେ ମାଡ଼୍ ଖାଇଥିଲି ଜେନ୍ କାରଣ ରୁ ମୁଇଁ ଭୁଲି ନାଇଁ ପାରଲି ଗୁଟେ ଗଣିତ ଲାଗିର୍ ମୁଇଁ କୋଡ଼ିଏ ବାଡ଼ି ଖାଇଥିନି ସେଇଟା ମୋର୍ ଜୀବନ ର କେବେ ଆର୍ ଭୁଲି ନାଇଁ ପାରନ୍